ମୁଁ ପ୍ରଥମେ ହଟିକଲ୍ଚର୍ ଅଫିସ୍ ଯାଇ ସେଠାରେ ଟ୍ରେନିଙ୍ଗ ନେଇ ଗଛ ର ମଞ୍ଜି ର ବିଶୋଧନ ମାଟିର ବିଶୋଧନ ଗଛ କିପରି ଲଗାଇବା ମଞ୍ଜି କିପରି ପକାଇବା ତାହା ଉପରେ ଭଲରେ ଟ୍ରେନିଙ୍ଗ ନେଇ ସେମାନଙ୍କ ଠାରୁ ପରାମର୍ଶ ନେଇ ଆସି ଭଲ ଜାଗା ଦେଖି ତା'ଦେହରେ ନିଜର ବଗିଚା'ଟିକୁ ଆରମ୍ଭ କରିଥିଲି